ଆମ ଦେଶରେ ବିଭିନ୍ନ ଭାଷାଭାଷିର ଲୋକ ରହିଛନ୍ତି ଆଉ ବିଭିନ୍ନ ରାଜ୍ୟରେ ବିଭିନ୍ନ ଭାଷା ପ୍ରଚଳିତ ହୋଇଛି ସେଇ ଅନୁଯାୟୀ ଆମେ ଯଦି ଦେଖିବା ଓଡ଼ିଶା ଯୋଉ ରାଜ୍ୟଟି ଅଛି ସେଠାରେ ଓଡ଼ିଆ ଆ ଭାଷା ପ୍ରଚଳିତ ହୋଇଛି ଏବଂ ପ୍ରାୟେ ଅଧିକାଂଶ ଲୋକ ଓଡ଼ିଆରେ କଥାବାର୍ତ୍ତା କରନ୍ତି ଓଡ଼ିଆରେ ଲେଖନ୍ତି କିନ୍ତୁ ଆମେ ଯଦି ଏଇ ଓଡ଼ିଆ ଭାଷାକୁ ହିନ୍ଦୀଭାଷା ସହିତ ଯଦି ଆମେ ତୁଳନା କରିବା ତେବେ ତୁଳନା କରିହେବ ନାହିଁ କାରଣ ହିନ୍ଦୀଭାଷା ହେଲା ରାଷ୍ଟ୍ରୀୟଭାଷା ସାରା ଭାରତର ଲୋକମାନେ ଏଇ ହିନ୍ଦୀକୁ ହିନ୍ଦୀ ହିନ୍ଦୀକୁ ଗ୍ରହଣ କରିଛନ୍ତି ଆଉ ଭାରତର ଭାଷା ଭିତରେ ଯଦି ଦେଖିବା ହିନ୍ଦୀ ଭାଷାଭାଷିର ଲୋକ ମଧ୍ୟ ବହୁତ ରାଜ୍ୟରେ ଅଛନ୍ତି ସେମାନେ ହିନ୍ଦୀଭାଷାକୁ ସେମାନଙ୍କର ଲେଖିବା ପାଇଁ ପାଠପଢ଼ିବା ପାଇଁ ସେମାନେ ଗ୍ରହଣ କରୁଛନ୍ତି ଏପରିକି ଭାରତରେ ହିନ୍ଦୀରେ ବହୁତ ପରୀକ୍ଷା ମଧ୍ୟ କରାଯାଉଛି କିନ୍ତୁ ଯଦି ଦେଖିବା ଓଡ଼ିଆ ଭାଷାକୁ ଯଦି ତୁଳନା କରିବା କେବଳ ଓଡ଼ିଶାରେ ଏ ଭାଷାଟା ପ୍ରଚଳିତ ଏବଂ ପରୀକ୍ଷା ମଧ୍ୟ ଇଂଗ୍ଲିଶ୍ ରେ ହେଉଛି କିନ୍ତୁ ଓଡ଼ିଆରେ ପରୀକ୍ଷାଟା ବହୁତ କମ୍ ହଉଚି ଆଉ ଯଦି ଦେଖିବା ଆମେ ହିନ୍ଦୀ ଭାଷାଭାଷିର ଲୋକମାନେ କେ କେବଳ ହିନ୍ଦୀରେ ହିଁ କଥାବାର୍ତ୍ତା କରିଥାନ୍ତି ତାଙ୍କର ପରୀକ୍ଷା ମଧ୍ୟ ହିନ୍ଦୀରେ ହୋଇଥାଏ ଆଉ ସେମାନେ ମ ଯୋଉ ଅନ୍ୟ ରାଜ୍ୟକୁ ଯାଆନ୍ତି ସେତେବେଳେ ମଧ୍ୟ ସେମାନେ ହିନ୍ଦୀରେ କଥାବାର୍ତ୍ତା କରିଥାନ୍ତି ଆଉ ଆଞ୍ଚଳିକ ଭାଷାର ଲୋକମାନେ ସେମାନଙ୍କ ଯୋଉମାନେ ଜାଣିଥାନ୍ତି ହିନ୍ଦୀ ଭାଷାକୁ ସେମାନଙ୍କ ସହିତ ହିନ୍ଦୀରେ କଥା ହୋଇଥାନ୍ତି ନହେଲେ ସେମାନେ ଓଡ଼ିଆରେ କଥା ହେଲେ ସେମାନେ ବୁଝିପାରନ୍ତି କିମ୍ବା ବୁଝିପାରନ୍ତି ନାହିଁ

ଆଉ ଆମର ସରକାରଙ୍କର କାଗଜପତ୍ର ମଧ୍ୟ ହିନ୍ଦୀରେ ଲେଖାଯାଉଛି ତେଣୁ ଓଡ଼ିଆଭାଷା ସହିତ ଆମେ କେବେ ସମକକ୍ଷ ହେବନାହିଁ ହିନ୍ଦୀ ଭାଷା ସହିତ ଓଡ଼ିଆ ଭାଷାଟା